ମୋ ମତରେ ଯୋଗ କରିବାର ବୟସ ହେଉଛି ଛଅ ବର୍ଷରୁ ଆରମ୍ଭ ହେବା କଥା ଆଉ ଛଅ ବର୍ଷରୁ ଯୋଗ ଆରମ୍ଭ କଲେ ନିଜ ମସ୍ତିସ୍କ ଦେହ ମାନସିକ ଶାନ୍ତି ଏବଂ ବୁଦ୍ଧି ଆଖି କାନ ନାକ ଦେହର ଅଙ୍ଗ ପ୍ରତ୍ୟଙ୍ଗ ପର୍ଯ୍ୟନ୍ତ ସେ ସବୁ ଫାଇଦା ଦିଏ ସେଥିପାଇଁ ଛଅ ବର୍ଷ ବୟସରୁ ହିଁ ଯୋଗ ଆରମ୍ଭ କରିବା କଥା ଆଉ ଜୀବନ ଶେଷ ପର୍ଯ୍ୟନ୍ତ ଯୋଗ ହିଁ କରିବା କଥା ଯୋଗ ଦ୍ୱାରା ବହୁତ କିଛି ଆମ ଦେହରେ ବହୁତ ଭଲ ଭଲ ଜିନିଷ ଉପକୃତ ହୁଏ ଏବଂ ଯୋଗ ଦ୍ୱାରା ମାନସିକ ଶାନ୍ତି ଏବଂ ସାଧନା ହିଁ ମିଳେ